ରୋଷେଇ ତ ପ୍ରାୟ ଆମ ଘରେ ମା' ଭଉଣୀ ଆଈ ଖୁଡ଼ି ଭାଉଜ କରିଥାନ୍ତି ଆମେ କେବେ କେବେ ସାଙ୍ଗସାଥିଙ୍କ ସତେ ବଣଭୋଜି ମିଳିମିଶି କରିଥାଉ ସେମିତି ତ କାହାକୁ ସବୁ ରୋଷେଇ ଆସି ଆସିନଥାଏ ଆମେ ସାଙ୍ଗସାଥକେ ମିଳିମିଶି ବଣଭୋଜି ବାହାଘର ସାାହାଗର ଫିଷ୍ଟ ମସ୍ତି ମଜାମସ୍ତି ଏମିତି କରିଥାଉ ଆମର ସେମିତି କିଛି ରୋଷେଇର ସଉକ କିଛି ନଥାଏ ଆଉ କେବେ କେବେ ମନ ହୁଏ ଯଦି ନିଜ ପସନ୍ଦର କିଛି ଚା' ହଉ ମ୍ୟାଗି ବିସ୍କୁଟ୍ ଏଇସବୁ ଖାଦ୍ୟ ଖାଇ ଦେଇଥାଉ କିନ୍ତୁ ରୋଷେଇ ଉପରେ ଆମର କିଛି ଏତେ ଇଏ ନଥାଏ ତେଣୁକରି ଘରେ ତ ଆମର ମା' ଆଈ ଖୁଡ଼ି ବା ଭାଉଜ ସେମାନେ ରୋଷେଇ କରନ୍ତି ଆମର ସେଥିପାଇଁ ଆମେ ଏତେ ରୋଷେଇ ଉପରେ ଆମ ସୌକି କିଛି ନଥାଏ ଆଉ